ମୁଁ ବି ସମସ୍ତଙ୍କ ଭଳି ମୋବାଇଲରେ ଗୋଟିଏ ନୂଆ ଗେମ୍ ବାହାର କରିବାକୁ ଚାହେଁ ସେଇ ଗେମ୍ ଯେମିତି ଛୋଟ ପିଲା ବଡ଼ ପିଲା ମଧ୍ୟ ଆନନ୍ଦର ସହିତ ଖେଲିବେ ଗେମ୍ରେ କୌଣସି ପ୍ରେସର୍ ନ ପଡ଼ୁଥିବା ସେମିତି ଗୋଟିଏ ଆପ୍ ବନେଇବା ପାଇଁ ବହୁତ ମନ ଯେମିତି ଛୋଟ ଛୁଆମାନେ ଗେମ୍ ଖେଳୁଛନ୍ତି ବହୁତ ପ୍ରେସର ପଡ଼େ ସେମିତି ସେଇ ଗେମ୍ରେ କୌଣସି ଶିଶୁଙ୍କୁ ପ୍ରେସର ନ ପଡ଼ୁଥିବା ବଡ଼ଙ୍କୁ ବି କୌଣସି ପ୍ରେସର ନ ପଡ଼ୁଥିବା ଗେମ୍ ବନେଇବା ମୋର ଗୋଟିଏ ଆଶା ଅଛି ମୁଁ ଚାହିଁବି ସେଇ ଗେମ୍ ଖେଳିବା ଦ୍ୱାରା କାହାକୁ ବି ଟିକେ ବି ମଧ୍ୟ କିଛି ଖରାପ ପ୍ରେସର ପଡ଼ୁନଥିବ